ହେଲୋ ହଁ ବାବୁ କହ ହଁ ଯିବାକି ହଁ ହଁ ହଁ ଯିବାଯେ ମୁଁ ତ ଯିବି ଯେ ମୋତେ ନେଇକି ସେଠି ଗଲେ ସେ ରାଜସ୍ତାନି ଚପଲ ଗୋଟେ ମୋତେ ବହୁତ ଇଛା ସେଟା କେବେଠୁ ମୁଁଇ ଦେଖିଥିଲି ଯେ ସେଇଟା ଯାଇକି ମୋର ସାଇଜ୍ର ନଥିଲା ନହେଲେ ମୁଁ ଧରି ଆସିଥାନ୍ତି ଯିବା ସେ ଚପଲ ଗୋଟେ କିଣିବି ଆହୁରି ଭେନିଟ୍ ଗୋଟେ କିଣିବି ଆଉ ଦେଖିବା ଆଉ ସେ ଚପଲ ମାତ୍ରକେ ମୋତେ ଏତେ ଇଛା ବୋଲେ ଆଉ କହନାଇଁରେ ବାବୁ ହେଲା ହଁ ହଁ ହଉ ହଉ ଯିବା ଆଉ କିଣାକୁଣି କରିବା କ'ଣ ଦେଖିବା ସେ ଚପଲ ତ ମୁଁ ଯେମିତି ହେଲେ ଆଣିବି ଏକା ଆଉ ଭେନିଟ୍ ଗୋଟେ ଆଣିବି ଆଉ ଦେଖିବା ସେଠି କ'ଣ କ'ଣ ଭଲ ଜିନିଷ ଆସିଛି ଆମେ ଆଜି ସନ୍ଧ୍ୟାରେ ଏକା ଯିବା ନହେଲେ ଭଲ ଜିନିଷ ସବୁ ସରିଯିବ ପରେ ବାଛିଲା ଜିନିଷ ଆଣିହେବ ବୁଝିଲୁ ହଉ ହଉ ଠିକ୍ ଅଛି ହଉ ଠିକ୍ ଅଛି ବାବୁ ହଉ ଠିକ୍ ଅଛି ହଁ ଖାଇବି ଆଉ କ'ଣ କହ

କିଣିବି ମୁଁ ବ୍ୟାଗ କ'ଣ କ'ଣ ଦେଖିବା ହଉ ଚାଲ ସେଠି ଯିବା ତାପରେ ଦେଖିବା କିଣାକିଣି କରିବା ଆଉ ହୁଁ ହଁ

ହଁ ରାମ୍ ଦୋଳିରେ ବସିବା ହଁ ବାବୁ ହଉ ଠିକ୍ ଅଛି କ'ଣ ବାବୁ ହଉ ଠିକ୍ ଅଛି ଆଉ କିଣିବି କ'ଣ କ'ଣ ହଉ ଯିବା ଯିବା ଦେଖେବା କ'ଣ କ'ଣ ପସନ୍ଦ ହେଲେ ଆମେ ଆଗେ ଯିବା ଭଲ ଭଲ ଜିନିଷ ସବୁ ଆସିଥିବ ତ ଆମେ ଦେଖିକିନା ସବୁ ଭଲ ଜିନିଷ କିଣିବା ପଛରେ ଗଲେ କ'ଣ ନା କ'ଣ ମାନେ ସବୁଜିନିଷ ବାଛି ଦେଇଥିବେ ବାଛିଲା ଜିନିଷ ଆଣିହେବ ସେଥିପାଇଁ ନେଇକି ଆମେ ଆଜି ସନ୍ଧ୍ୟାରେ ଏକା ଯିବା ଆଉ ସବୁ ଭଲଭଲ ଜିନିଷ ଆଣିବା ହେଲା ଓ ବାବୁ ତୋର ଇଛା ମୁଇଁ ବି ଚଲେଇବି ହେଲେ

ହଉ ବାବୁ ରଖୁଛି ହେଲେ